ହ୍ୟାଲୋ ହଁ ହ୍ୟାଲୋ କିଏ କହୁଛ ହଁ ହଁ ହଁ ଏ ଯେଉଁ ଆସୁଥିଲେ ନା ଯେଉଁ ଖାଇବା ପାଇଁ ଡେଲି ହଁ ମୋତେ ଆପଣଙ୍କ ନମ୍ବର ଜଣେ ଦେଲା ତ ଫୋନ୍ କରିବା ପାଇଁ ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଫୋନ୍ କରିଥିଲି ଏ ୟେ ମୁଁ ଯୋ ହୋଟେଲ୍ଟା କରିନି ଯେ ମୁଁ ତ ଜାଣିଥିଲି ଆପଣ ବରା ପିଆଜି ପକୋଡ଼ି ଆଲୁଚପ ସିଙ୍ଗଡ଼ା ଆଉ ପୁରୀ ଉପମା ଏଗୁଡ଼ାକ ସବୁ ବିକୁଛି ତୁମେ ତ ଆସିକି ଖାଇ ଥାଉଛି ଦେଖୁଛ କିନ୍ତୁ କ'ଣ ହେଉଛି କି ମୋର ଟିକେ ପଇସା ବେଶୀ ବଢ଼ୁନି ଲୋକ ଖାଇ ଦେଇକିରି ପଳଉଛନ୍ତି ବାକି ପକାଇ ଦେଉଛନ୍ତି ଆଉ ପଇସା ହଉନି ସେଥିଲାଗି ମୁଁ ଭାବୁଛି ଦୋକାନ ଫୋକାନ ବନ୍ଦ କରିଦେବି ତୁମେ ତ ସିଆଡ଼େ ସବୁ ବୁଝାବୁଝି କରୁଛ ବାଙ୍ଗାଲୋର୍ ସୁରଟ୍ ଆଡ଼େ ସିଆଡ଼େ ଟିକେ ବୁଝାବୁଝି କରିଦେଲେ ଆଉ ସିଆଡ଼େ ପଳାଇଥାନ୍ତି ଦୋକାନ ବନ୍ଦ କରିଦେଇକି ପିଲା ମାନେ ବଡ଼ ହେଲେଣି ଆଉ ମୁଁ ଏଇଠି ଏତିକି ଟଙ୍କାରେ ପେଟ ପୋଷିଲେ ହବନି ନା ସେଥିରେ ହୁଁ ହୁଁ ହୁଁ ହୁଁ ହଁ ହଁ ହଁ ହଁ ହେଲେ କେଉଁଠି ଆପଣ ରହୁଛନ୍ତି କି ବାଙ୍ଗାଲୋର୍ ନା ସୁରଟ୍ ନା କେଉଁଠି ପ୍ରପର୍ ରହୁଛନ୍ତି ନା ଦୁଇ ଜାଗା ଦୁଇ ଜାଗା ଯାକୁ କଭର୍ କରୁଛନ୍ତି ଓ ଦୁଇ ଜାଗା ଯାକ ହଁ ଆମେ କେଉଁଠି ରହିଲେ ବେଶୀ ଟିକେ ଫାଇଦା ହବ ବାଙ୍ଗାଲୋର୍ରେ ଅଧିକ ନା ସୁରଟ୍ରେ ଅଧିକ ହୁଁ ହୁଁ ହୁଁ ସେଇଠି ବି ଜଳଖିଆ ଦୋକାନ କରିବି ନା ଆଉ କ'ଣ କରିଲେ ଚଳିବ ହଁ ହଁ ହଁ ହଁ ଜଳଖିଆ ଦୋକାନ କ'ଣ ପାଇଁ ନା ଗାଁ ଲୋକ ବାହାର ଦେଶରେ ଯାଇକିରି ବି ରହିଲେ ସେମାନଙ୍କୁ ଖାଇବାକୁ ମିଳୁନିନା ଆମର ଗଞ୍ଜାମର ଖାଇବା ସେଇଠି କରିଲେ ବି ସେମାନଙ୍କୁ ଟିକେ ଖାଇବାକୁ ମିଳିବ ଆଉ ମୋର ବି ଟିକେ ପଇସାଟା କମାଇ ହବ ଗାଁ ଅପେକ୍ଷା ସେଇଠି ଟିକେ ଭଲ ରୋଜଗାର ହବ ନା

ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଉ ଠିକ୍ ଅଛି ମୁଁ ତୁମକୁ ଜଣାଇବି ଆଉ ମୁଁ କେବେ ଯାଉଛି କ'ଣ ମୁଁ ଯିବି ତୁମେ କହିବ ମୁଁ ଏବେ ଦୁଇ ଚାରି ଦିନ ଭିତରେ ହୋଟେଲ୍ ଭାଙ୍ଗି ଦେବି ମୁଁ ପଳାଇବି ହଁ ହଉ ହଁ ହଉ ହଁ ହଉ ଠିକ୍ ଅଛି ରଖୁଛି